ମୁଇଁ ଆଗଲପୁରରୁ ଗୋଟିେ ଟି ଭି କିଣିଥିଲି ସେ ଟି ଭି ଆଣିଲି କିଣିକରି ଆଣିଲି ଆର୍ ଘରେ ଲଗାବାର୍ କେ ସେ ଟିଭିଟା ନେଇ ଚ ଚଲଲା କିନ୍ତୁ ଭଲ ସେ ତା'ର ପିକ୍ଚର ନେଇ ଆଉ ଉଠିଲା ତାର୍ ଫଟୋ ମାନେ ଭଲ ନେଇ ବାହାରିଲା ତା'ର କିଛି ଟିକେ ଆମକୁ ଟିକେ ସୁବିଧା ନେଲା ଟିଭିଟା ଫିରାଇ ଦବାର୍ ଲାଗି ମୁଇଁ ଫେର୍ ଏଇଟା ବନ୍ଦୋବସ୍ତ କରିଥାଏ ଆର୍ ଫିରାଇ ନେବି ବୋଲଛେ ବଲେ ଯେ ହେଲା